ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କର ପରମ୍ପରା ଓ ସାଂସ୍କୃତିକ ମୂଲ୍ୟବୋଧକୁ ସେମାନେ ଆଜିର ଆଧୁନିକ ଯୁଗରେ ସେମାନେ ସେମାନଙ୍କର ଆଧୁନିକତାକୁ ପ୍ରତିପାଦନ କରିପାରିବେ ଯେମିତି କି ଗ୍ରାମାଞ୍ଚଳର ଲୋକମାନେ ଭିନ୍ନ ତାଙ୍କର ଚଳିବା ତାଙ୍କର ଚାଲି ଚଳଣି ଖାଦ୍ୟ ପାନୀୟ ସବୁ ଭିନ୍ନ ପ୍ରକାରର କିନ୍ତୁ ଆଜିର ଆଧୁନିକ ଟେକ୍ନୋ ଦୁନିଆରେ ସେମାନଙ୍କୁ ପାଦ ଥାପିଆକୁ ହେଲେ ସେମାନଙ୍କ ଆଧୁନିକ ଦିଗ ଦେଇକି ଗତି କରିବାକୁ ପଡ଼ୁଛି ସେଇ ହିସାବରେ ଗ୍ରାମାଞ୍ଚଳର ଲୋକମାନେ ଏତେ ସଚଳ ଅବସ୍ଥାରେ ବସବାସ କରୁନଥିବାରୁ ସେମାନଙ୍କୁ ଏଇ ଯେଉଁ ଟେକ୍ନୋଲୋଜି ହଉ କିମ୍ବା ତାଙ୍କର ଖାଇବା ପିନ୍ଧିବା ତା'ପରେ ଯେକୌଣସି ଇଲୋକଟ୍ରୋନିକ୍ସ ଜିନିଷ ଗୁଡ଼ିକୁ ସେମାନେ ବ୍ୟବହାର କରିବା ତାଙ୍କୁ ବହୁତ ଅସୁବିଧା ହେଇଥାଏ କିନ୍ତୁ ଆଜିର ଯୁବପିଢ଼ି ପାଠ ଶାଠ ପଢ଼ିବା ପରେ ସେମାନେ ବହୁତ ପ୍ରକାର ଜିନିଷ ଶିଖିଲେଣି ଓ ଜାଣିଲେଣି ସେଥିପାଇଁ ସେମାନଙ୍କର ଦକ୍ଷତା ଓ ସେମାନଙ୍କର ଚାଲିଚଳନି କୁ ଟେକ୍ନୋଲୋଜି ଯେମିତି କି ୟୁଟ୍ୟୁବ୍ ୱାଟସ୍ଅପ୍ ଯେମିତି କି ମନୋରଞ୍ଜନ ମୁତାବକ ଯେମିତି ଜିନିଷ ଇନଷ୍ଟାଗ୍ରାମ୍ ଏ ମାଧ୍ୟମରେ ସେମାନେ ସେମାନଙ୍କର ଜୀବନଶୈଳୀକୁ ସେମାନେ ମଧ୍ୟ ମନୋରଞ୍ଜନ ମାଧ୍ୟମରେ ସେମାନେ ଦର୍ଶାଇ ପାରିବେ ତା'ପରେ ସେମାନେ ଯେଉଁ ପିନ୍ଧୁଥିବା ପୋଷାକ ତାଙ୍କର ପରମ୍ପରାରେ ଯାହା ବି ବ୍ୟବହାର କରନ୍ତି ସେମାନେ ମଧ୍ୟ ତାକୁ ମଧ୍ୟ ଏ ମାନେ ଲୋକମାନଙ୍କୁ ଦର୍ଶାଇ ପାରିବେ ଯେ ହଁ ଆମେ ଏଇସବୁ ଜିନିଷ ଆମେ ଆମ ଏରିୟାରେ ଏଇ ଜିନିଷ ସବୁ ମାନେ ଆମେ ବ୍ୟବହାର କରୁଛୁ ତା'ସହିତ ବିଭିନ୍ନ ପ୍ରକାର ଯେଉଁ ଯେଉଁ ଗ୍ୟାଜେଟ୍ ଅଛି ସେଇ ଗ୍ୟାଜେଟ୍ ଗୁଡ଼ିକୁ ମଧ୍ୟ ସେମାନେ ଭଲ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବେ ଆଉ ସେଇଗୁଡ଼ିକୁ ତା'ର ସୁଲଭ ଜିନିଷ ସେମାନେ ପାଇପାରିବେ